ଆମ ସ୍ଥାନରେ ଅନେକ ଗୁଡ଼ିଏ ଚିତ୍ର ମୂଳ କଳା ରହିଛି ସେଥିମଧ୍ୟରୁ ଚିତ୍ରକଳା ମୂର୍ତ୍ତି ବୟନ ମାଟିପାତ୍ର ଇତ୍ୟାଦି ଅନ୍ୟତମ ଅଟେ ଏହା ସାରା ଓଡ଼ିଶା ରାଜ୍ୟରେ ଏହାର ଚାହିଦା ରହିଛି ତଥା ଚିତ୍ରକଳାରେ ପଟ୍ଟଚିତ୍ର ଅନ୍ୟତମ ଅଟେ ପଟ୍ଟଚିତ୍ରର ଦରଦାମ୍ ସାରା ଦେଶ ବିଦେଶରେ ଅଧିକ ରହିଥାଏ ସେହିପରି ଏହି ପଟ୍ଟଚିତ୍ରରେ ଖୋର୍ଦ୍ଧା ଜିଲ୍ଲାର ଭୁବନେଶ୍ୱର ଠାରେ ଥିବା ଉତ୍କଳିକା ମାନଙ୍କରେ ଏହାର ପ୍ରଦର୍ଶନ ରହିଥାଏ ଦେଶ ବିଦେଶରୁ ଆସୁଥିବା ପର୍ଯ୍ୟଟକମାନେ ପର୍ଯ୍ୟଟକମାନେ ଏଥିରେ ଥିବା ପ୍ରଦର୍ଶନିକୁ ଦେଖି ତାଙ୍କ ଈଚ୍ଛା ଅନୁସାରେ ଦରଦାମ୍ ଦେଇ ଭଲ ଚିତ୍ର ଏବଂ ପଟ୍ଟଚିତ୍ର ଗୁଡ଼ିକୁ ନିଜ ସାଙ୍ଗରେ ନେଇପାରିଥାନ୍ତି

ଏବଂ ମାଟିପାତ୍ର ଗୁଡ଼ିକ ମଧ୍ୟ ଖୋର୍ଦ୍ଧା ଜିଲ୍ଲାରେ ଖୋର୍ଦ୍ଧା ଜିଲ୍ଲାରେ ପ୍ରସ୍ତୁତ କରାଯାଇଥାଏ ଯେପରି କୁମ୍ଭାର ଏବଂ ଶିଳ୍ପ ଏବେ ଶିଳ୍ପଗୁଡ଼ିକରେ ଉନ୍ନତି ଧରଣରେ ବିଭିନ୍ନ ମାଟିପାତ୍ରରେ ମୂର୍ତ୍ତି ମାଠିଆ ଦୀପ ଆଦି ବିଭିନ୍ନ ବିଭିନ୍ନ ପ୍ରକାର ଜିନିଷ ପ୍ରସ୍ତୁତ କରାଯାଇପାରୁଛି